ଆମେ ମୋବାଇଲ୍ ଦ୍ୱାରା ଫିଡ଼୍ରେ ରେଡ଼ିଓ କିମ୍ବା ଖବରକାଗଜରୁ ସବୁ ସଠିକ୍ ଖବର ପାଉ ମୋବାଇଲ୍ରୁ ବହୁତ ସଠିକ୍ ଖବର ଆଉ ଏଇ ସମାଜ କା ସମାଜରୁ ସମ ପେପର୍ ଯେଉଁ ସମାଜ ପେପର୍ରୁ ମୋବାଇଲ୍ରୁ ସବୁ ଖବର ଅନେ ସବୁ ଭଲ ଭଲ ସବୁ ସଠିକ୍ ଖବର ମାନେ ପାଉ ଆଉ ଆଉ ରେଡ଼ିଓରୁ ମଧ୍ୟ ନ୍ୟୁଜ୍ରୁ ମଧ୍ୟ ଖବର ପାଇଥାଉ